ଆମ ଅଞ୍ଚଳରେ ଯେଉଁ ଲାଇବ୍ରେରୀ ସବୁ ଅଛି ସେଥିରୁ ପିଲାମାନେ ବହି ଆଣିକି ପଢ଼ନ୍ତି ସେମିତି ଇଂଲିଶ୍ ଏମ୍ ଆଇ ଏଲ୍ ଓଡ଼ିଆ ସଂସ୍କୃତ ଏଜୁକେସନ୍ ପଲିଟିକାଲ୍ ସାଇନ୍ସ ଏମିତି ଅନେକ ପୁସ୍ତକ ପିଲାମାନେ ନିଜ ଘରକୁ ଆଣନ୍ତି ଓ ସେହି ପୁସ୍ତକରୁ ହିଁ ସେମାନେ ପଢ଼ିକି ପରିକ୍ଷାରେ ଉପକୃତ ହୁଅନ୍ତି ସେହି ସେହି ପୁସ୍ତକରୁ ଯେଉଁ ଲାଇବ୍ରେରୀରୁ ପୁସ୍ତକ ଆଣନ୍ତି ସେହି ପୁସ୍ତକକୁ ସେମାନେ ଲାଇବ୍ରେରୀ କାର୍ଡ଼୍ ଯେଉଁ ମିଳିଥାଏ ସେହି କାର୍ଡ଼୍ରୁ ବହି ଉଠେଇକି ଆଣନ୍ତି ପରୀକ୍ଷା ପୂର୍ବରୁ ବହିକୁ ଫେରେଇ ଦିଅନ୍ତି ଫେରେଇ ଦେଲା ପରେ ସେମାନେ ପାଠ ପଢ଼ିକି ପାଠ ଯେଉଁ ପଢ଼ିଥାନ୍ତି ସେହି ପୁସ୍ତକ ଉପରେ ଆଧାର କରି ସେମାନେ ପରୀକ୍ଷା ଦେଇଥାଆନ୍ତି ଏମିତିରେ କି ପିଲାମାନଙ୍କୁ ନିଜେ ପଇସା ଖର୍ଚ୍ଚ କରି ବହି କିଣିବା ପାଇଁ ପଡ଼େନି ଲାଇବ୍ରେରୀରୁ ଯେଉଁ ବହି ପାଆନ୍ତି ସେହି ବହି ପଢ଼ିକି ସେମାନେ ପରୀକ୍ଷା ଦେଇ ଉପକୃତ ହୋଇଥାନ୍ତି ସେହିପରି ଭାବରେ ହାଇସ୍କୁଲ୍ମାନଙ୍କରେ ବି ବିଭିନ୍ନପ୍ରକାରର ଲାଇବ୍ରେରୀରେ ବହି ମିଳିଥାଏ ସେହି ବହି ସବୁକୁ ସେମାନେ ଆଣିକି ଅଧିକ ଶିକ୍ଷା ପାଇଁ ପ୍ରେରଣା କରିଥାନ୍ତି ସେମିତି ଜି କେ ବହି ଆଣିଥାନ୍ତି ଛୁଆମାନେ ଆଣିକି ପଢ଼ନ୍ତି ଏମିତି ମହାପୁରୁଷମାନଙ୍କ ବହି ଆଣିକି ପଢ଼ନ୍ତି ବିଭିନ୍ନ ଉପନ୍ୟାସ ନାଟକ ପୁସ୍ତକ ଆଣିକି ସେମାନେ ପଢ଼ିଥାନ୍ତି ସେହିପରି ଭାବରେ ପଢ଼ିବାକୁ ପିଲାମାନେ ପସନ୍ଦ କରିଥାନ୍ତି ଘରେ ସେମିତି ବୟସ୍କ ଲୋକମାନେ ପଢ଼ିବା ପାଇଁ ବିଭିନ୍ନ ଉପନ୍ୟାସ ନାଟକକୁ ଭଲପାଇଥାଆନ୍ତି ସେମିତି ଲୋକମାନେ ଆଣିଥାନ୍ତି ବିଭିନ୍ନ ପୁସ୍ତକ ଆଣିଥାନ୍ତି ଆମେ ଅନେକ ନିଜେ ବି ଗୋଟେ ଅନେକ ଉପନ୍ୟାସ କି ନାଟକ ପଢ଼ିବା ପାଇଁ ଭଲପାଇଥାଉ ସେହି ନାଟକ ମଧ୍ୟରୁ ନୀଳ ମାଷ୍ଟ୍ରାଣୀ କି ମହାପୁରୁଷମାନଙ୍କର ଜୀବନୀ ଉପନ୍ୟାସ ଛଅମାଣ ଆଠଗୁଣ୍ଠ ଏହିପରି ଅନେକ ଉପନ୍ୟାସ ଆମେ ପଢ଼ିଛୁ ଆଉ ସେ ଉପନ୍ୟାସ ଘରେ ବସି ପଢ଼ିବା ପାଇଁ ଭଲ ଲାଗେ ନିଜର ଏକ୍ସଟ୍ରା ଟାଇମ୍ରେ ଆମେ ସେ ପୁସ୍ତକକୁ ପଢ଼ି ଥାଉ